ମୋ ବାପା ଗୃହପାଳିତ ପଶୁ ରଖିବା ପାଇଁ ବହୁତ ଭଲ ପାଆନ୍ତି ଯେମିତିକି ଗାଈ ଛେଳି କୁକୁଡ଼ା ରଖିଥାନ୍ତି ବାପା ଗୃହପାଳିତ ପଶୁ ରଖିବା ପାଇଁ ବହୁତ ଭଲ ପାଆନ୍ତି ଆଉ ମୁଁ ସେହି ପଶୁମାନଙ୍କର ଯତ୍ନ ନିଏ ଯେମିତି ବି ଗାଈର ଗାଈ କି ଯତ୍ନ ନିଏ ଗାଈକି ଗାଧେଇ ଦିଏ ଗାଈକି ଖାଇବା ପାଇଁ ଦିଏ ତା ଛୁଆର ସେବା କରେ ମୋତେ ପଶୁମାନଙ୍କ ସେବା କରିବା ପାଇଁ ବହୁତ ଭଲ ଲାଗେ ଆଉ ବହୁତ ଖୁସି ବି ମଧ୍ୟ ମୋତେ ଭଲ ଲାଗେ ସେମିତି କୁକୁଡ଼ା କୁକୁଡ଼ାକୁ ମୁଁ ଖାଇବା ପାଇଁ ଦିଏ କୁକୁଡ଼ା ଘର ସଫା କରେ କୁକୁଡ଼ାକୁ ବହୁତ ଭଲ ଲାଗେ ସେ ସକାଳୁ ଆମକୁ ଉଠାଏ ଆଉ ବହୁତ ଭଲ ଲାଗେ ମୋ ବାପା ବହୁତ ସାରା ଗୃହପାଳିତ ପଶୁ ରଖି ଥାଆନ୍ତି ଆଉ ଆମେ ସମସ୍ତେ ତା ଯତ୍ନ ନେଉ